ହଁ ହଁ ହ୍ୟାଲୋ ହୁଁ ହୁଁ

ହଁ ଆସିଛି ଆସିଯିବ ଆସିଯିବ ସେ ବେଳେବେଳେ ଟିକେ ଡେରି ହୁଏ ହଁ ସେଇଆ ସେ ଟିକେ ଲେଟ୍ ହେଉଛି ଆମେ ବି କ'ଣ କରିବୁ ସେ କମ୍ପାନୀରେ ହୁଁ ସେ ଶୁଣନ୍ତୁ ଶୁଣନ୍ତୁ ଆମେ ବି କ'ଣ କରିବୁ ଆମେ ଆମେ ହେଉଛୁ ଡେଲିଭରି ବାଲା କାହିଁକିନା ସେମାନେ କମ୍ପାନୀରୁ ସେମାନେ ଦେଲେ ଆମେ ତ ଆଣି ପୁଣି ଘର ଘର ଘୁରିକି ଦେଲା ବେଳକୁ ଟାଇମ୍ ବି ଲାଗୁଛି କେଉଁଠି ଡେରି ହେଇଯାଉଛି କେଉଁଠିି ଟିକେ ଶୀଘ୍ର ହେଇଯାଉଛି ଆମେ କ'ଣ କରିପାରିବୁ ତଥାପି ପାଇଯିବେ ଆପଣ ପାଇଯିବେ ନାଇଁ ଶୁଣନ୍ତୁ ଦୂରରୁ ବି ଆସୁଛୁ ତା'ପରେ ସବୁ ଆଡ଼େ ଦେଇଦେଇ ଆସିଲା ବେଳକୁ କେଉଁଠି ଡେରି ହେଇଯାଉଛି ଟିକେ କେହି ଠିକ୍ ଏଥିର ଠିକ୍ ଯାଇଁ ପହଞ୍ଚିବ ଆପଣ ଚିନ୍ତା କରନ୍ତୁ ଠିକ୍ରେ ଯାଇଁ ପହଞ୍ଚିବ ଆଉ ଗାଡ଼ି ଭଡ଼ାଟା କେତେବେଳେ ଗାଡ଼ିର କେଉଁ ପ୍ରୋବ୍ଲେମ୍ ଦେଖେଇଲା କି କ'ଣ ରହିଯାଉଛୁ ବାଟରେ ହୁଁ ହୁଁ ନାହିଁ ଏଇଥର ଆପଣ ଠିକ୍ ସମୟ ନେଇ ଦିଆହବ କାହିଁକିନା ପହଞ୍ଚିଯିବ ଆପଣଙ୍କ ଘରେ ଆଉ ଏମିତି ବେଳେବେଳେ ଏମିତି ଟିକେ ଟାଇମ୍ ଲାଗେ ଆଉ କ'ଣ କରିବା ଆଉ କରିବା ଆଉ ଏତେ ଦୂର ବାଟରୁ ଆସିଲେ ବେଳକୁ ହୁଁ ହଁ ନାହିଁ ସେଇଟା ତ ଆପଣ କରିବେ କାହିଁକିନା ହୁଁ ନାହିଁ ଠିକ୍ ଟାଇମ୍ରେ ପହଞ୍ଚିବ ହୁଁ ହଁ ହଁ ହଁ ମ୍ୟାଡ଼ମ୍ ଚିନ୍ତା କରନ୍ତୁନି ଶୀଘ୍ର ଯାଇଁ ପହଞ୍ଚିବ